ଆମର୍ ଇହାଦେ ଦୈନନ୍ଦିନ ଜୀବନରେ କାଣା ହଉଛେ କି କେତେ ତାମାନେ ଭୁଲ୍ କାମ୍ ବି ହଉଛେ ଆରୁ ମୁଇଁ ହେନ୍ତା ଗୁଟେ ଭୁଲ୍ କାମ୍ ଟେ ମୁଇଁ ତାର୍ ମାନେ କରିନେଇଛେଁ ମୋର୍ ନିକେ ଛୁଆମାନେ ଟ୍ୟୁସନ୍ ପଢ଼ି ଆସୁଥିଲେ ବୋଲେ ଗୁଟେ ଭଲ୍ ଛୁଆ କେଡ଼େ ସୁନ୍ଦର ଭଲ୍ ଟ୍ୟୁସନ୍ ପଢ଼ୁଥିଲା ଆଉ ସେ ଦିନେ ପଢ଼ି ନାଇଁ ଆଏଲା ବୋଲେ ମୁଇଁ ତାର୍ ଆରେ ଦିନେ ମୁଇଁ ତାହାକେ କହେଲି ଆରେ ବାବୁ ତୁଇ କାଏଁହେଲା ନାଇଁ ଆଏଲୁ ବୋଲିକରି ମୁଇଁ କହେଲି ସେ କହେଲା ନାଇଁ ଏନ୍ତା ସେନ୍ତା କଥା ଆଜ୍ଞା ଆମର୍ ଘରେ ଅସୁବିଧା ହେଲା ଯେ ନାଇଁହେଇ ନାଇଁ ଆସିପାରଲି ବୋଲି କହେଲା ମୁଇଁ ତାହାକେ ବନେକରି ମୁଇଁ ପିଟିନେଲି କିନ୍ତୁ ମୋତେ ପଛେକା ମୁଇଁ ଜାନ୍ ମୁଇଁ ଜାନ୍ଲି ସେ ବିଚରାର୍ କାଣା ହଉଛେ କି ବାପା ତାମାନେ ମରି ଯାଇଁଥିଲା ବୋଲେ ନିଜେ ମୁଇଁ ଅନୁତାପ କଲି ଯେ ନାଇଁଗା ସେ ଛୁଆଟା ଠିକ୍ କହୁଥିଲା ଆଉ ମୁଇଁ ତାହାକେ ଭୁଲ୍ ଭୁଲ୍ ରେ ମୁଇଁ ତାହାକେ ମୁଇଁ ପିଟିନେଲି ବୋଲି ମୋର୍ ନିଜର୍ ତାର୍ ମାନେ ଗୁଟେ ପଶ୍ଚାତାପ୍ କଲି ବୋଲେ ଇ ସବୁ ଜିନିଷ୍ ତାର୍ ମାନେ ଯେନ୍ ଘଟିଯାଉଛେ ଇ ସବୁ ଜିନିଷ ତାର୍ ମାନେ ଠିକ୍ ନାଇଁ ହେବାର୍ ବୋଲିକରି ମୁଇଁ ନିଜେ ନିଜକେ ମୁଇଁ ଅନୁତାପ୍ କଲି ଆର୍ ଯେ କେହି ବି ଇହାଦେ ବର୍ତ୍ତମାନ ଯୁଗରେ ଇ ସବୁ ଜିନିଷ ତାମାନେ ଭଲ୍ ଜିନିଷକେ କରି କରି ତାମାନେ କର୍ବାର୍ କଥା ଆରୁ ଭୁଲ୍ ନେଇଁ କର୍ବାର୍ କଥା